ମୁଁ ଏବେ ଇଣ୍ଡିଗୋ ପେଣ୍ଟସ୍ ନାମକ ଏକ କଲର୍ କମ୍ପାନୀର ମାର୍କେଟିଙ୍ଗ୍ ଏକ୍ଜିକ୍ୟୁଟିବ ଅଛି ଏବଂ ସେଇଟା ସାତ ଆଠ ନଅଟି ଏରିଆ ଜାଗାରେ ରହିଛି ଯେପରି କି ଅସ୍ତରଙ୍ଗ କାକଟପୁର କୋଣାର୍କ ନିମାପଡ଼ା ପିପିଲି ହରିପୁର ଇତ୍ୟାଦି ମୁଁ ଏହି ଜାଗାରେ ଇଣ୍ଡିଗୋ ପେଣ୍ଟସର ମାର୍କେଟିଙ୍ଗ୍ ଏକ୍ଜିକ୍ୟୁଟିବ ଭାବରେ କାମ କରୁଛି ମୋର ଏଜୁକେଶନ୍ କ୍ଵାଲିଫିକେସନ୍ ହେଉଛି ଡିପ୍ଲୋମା ଇଲେକ୍ଟ୍ରିକାଲ ମୁଁ ଯେହେତୁ ଓଡିଶାରେ ଜନ୍ମ ଓଡ଼ିଶାରେ ଆମର ଏଠାରେ ଶିକ୍ଷା ବ୍ୟବସ୍ଥାରେ ଟିକେ ଅସୁବିଧା ଥିବାରୁ ମୁଁ ଡିପ୍ଲୋମା କଲା ପରେ ମଧ୍ୟ କୌଣସି ଜବର ଜବ୍ ମୋତେ ମିଳିଲା ନାହିଁ ତେଣୁ ମୁଁ ବହୁତ ଜାଗାରେ ଆପଲାଏ କଲି ଫେଲୁଅର୍ ହେଲି କୌଣସି ପ୍ରକାର ଜବ୍ ନାହିଁ ଘରର ପରିସ୍ଥିତି ଟିକେ ଖରାପ ହେଇଥିବାରୁ ମୋର ନିହାତି କିଛି ଜବ୍ କରିବାର ଥିଲା ସେଥିପାଇଁ ମୁଁ ଏହି ମାର୍କେଟିଙ୍ଗ୍ ଲାଇନ୍ କି ଆପଣେଇ ଆପଣେଇଛି ଏବଂ ଏ କାମ ମଧ୍ୟ କିଛି ଖରାପ ନୁହେଁ ସବୁ କାମ ଭଲ ତ ମୁଁ ଯେହେତୁ ଇଲେକ୍ଟ୍ରିକାଲ ଡିପ୍ଲୋମା କରିଥିଲି ସେହି ଲାଇନରେ ମୋତେ କିଛି ଜବ୍ ନ ମିଳି ଏଇଟା ମିଳିଲା ସେଥିପାଇଁ ମୋର ମୋ ମନ ଦୁଃଖ ରହି ଯାଇଛି କିନ୍ତୁ କିଛି ଅସୁବିଧା ନାହିଁ ମୁଁ ଏଥିରେ ମଧ୍ୟ ମୁଁ ମୋ ଜୀବିକା ନିର୍ବାହ କରିବା ପାଇଁ ଯେତିକି କମେଇବା କଥା କମେଇ ପାରୁଛି ତ କେ ଏହି